ପଶୁପାଳନ ମଧ୍ୟ କୃଷକମାନେ କୃଷ କାର୍ଯ୍ୟ ସହିତ ପାର୍ଶ୍ୱ ବ୍ୟବସାୟ ହିସାବରେ କରିଥାନ୍ତି ପଶୁପାଳନରେ ଅନେକ ପଶୁଙ୍କୁ ରଖି ଫାର୍ମ କରି ରଖିଥାନ୍ତି ଯେପରିକି ଯେପରିକି ଗାଈ ଫାର୍ମ କରିଥିଲେ ସେଥିରୁ କ୍ଷୀର ଓ ବାଛୁରୀ ବିକି ଅନେକ ଟଙ୍କା ଆଦାୟ କରିଥାନ୍ତି ଆଉ କୁକୁଡ଼ା ରଖି ସେଥିରୁ ଅଣ୍ଡା ମଧ୍ୟ ବିକିଥାନ୍ତି ଆଉ ମାଂସ ମଧ୍ୟ ବିକିଥାନ୍ତି ଏମିତି ଅନେକ ପଶୁଙ୍କୁ ପାଳନ କରି ପଶୁ ଜାତ ବିଭିନ୍ନ ଦ୍ରବ୍ୟ ଯୋଗା ଯୋଗାଇଥାନ୍ତି ଫଳରେ ପଶୁମାନେ ପଶୁପାଳନ ସ୍ଥାୟୀ କୃଷକ ଏବଂ ଖାଦ୍ୟ ନିରାପତା ପାଇଁ ଯୋଗଦାନ ଦେଇପାରିବ ଆମ ଅଞ୍ଚଳରେ ଗୋଟିଏ ବ୍ୟବସାୟରେ ଅନେକ ଲୋକ ନିୟୋଜିତ ଅଛନ୍ତି ସାଧାରଣତଃ ଆମ ଅଞ୍ଚଳର ଲୋକ କୃଷିକୁ ପଶୁପାଳନରେ ନିୟୋଜିତ ହୋଇ ବ୍ୟବସାୟ କରନ୍ତି ସେମାନେ ମଧ୍ୟ ଏଥିରୁ ବହୁ ଲାଭ ପାଇଥାନ୍ତି